ହେଲୋ ହଁ ଆଜ୍ଞା ନମସ୍କାର ମୁଁ ହୋଟେଲରେ ଅଛି ହଁ ହୋଟେଲ ଚାଲିଛି ଭଲ ମ୍ୟାଡମ ପଇସାପତ୍ର ମ୍ୟାଡମ୍ ହଉଛି ଠିକ୍ ପର୍ ମିଲ୍ ତିନିଶହ ଟଙ୍କା ସାଧା ମିଲ ହେଲେ ତିନିଶହ ଆଉ ଆଇଁଷ ମିଲ ହେଲେ ପାଞ୍ଚଶହ ହଉ ମ୍ୟାଡମ ଆମର ଲାଭ ହେଉଛି ମ୍ୟାଡମ ଲାଭ ବହୁତ ହେଉଛି ନାଇଁ ମ୍ୟାଡମ ଲୋକ ତ ବହୁତ ଭିଡ଼ ହେଉଛନ୍ତି ହଁ ଟିଫିନ୍ର ବ୍ୟବସ୍ଥା ଅଛି ରୁମ୍କୁ ରୁମ୍କୁ ମଗେଇଲେ ବି ଦିଆଯାଉଛି ଆଉ କ୍ୟାଣ୍ଟିନ୍ରେ ଆସିିକି ଖାଇବେ ବୋଇଲେ ବି ଦିଆଯାଉଛି ହଁ ହଁ ପାର୍ସଲ ବି ଦିଆହେଉଛି ମ୍ୟାଡମ ହଁ ମ୍ୟାଡମ୍ ଅଛନ୍ତି ଅଛନ୍ତି ଅଛନ୍ତି ଲୋକମାନେ ସଫା କରୁଛନ୍ତି ଦୁଇ ଟାଇମ୍ ସଫା କରୁଛନ୍ତି ହଁ ମ୍ୟାଡମ ମାସକୁ ଥରେ ମାସକୁ ଥରେ ପେମେଣ୍ଟ ଦିଆଯାଉଛି ହଉ ମ୍ୟାଡମ ହଁ ତ ସମସ୍ତେ ଭଲରେ ରହି ରହୁଛନ୍ତି ବି ଖାଇ ପିଇକି ଯାଉଛନ୍ତି ହଉ ମ୍ୟାଡମ

ଭଲ ଅଛି ହଉ ମ୍ୟାଡମ୍ ହଉ